ସାମାଜିକ ଗଣମାଧ୍ୟମ ଏବଂ ଅନଲାଇନ୍ ଡ୍ୟାନ୍ସ ଟ୍ୟୁଟୋରିଆଲ୍ ପରି ଟେକ୍ନୋଲୋଜି ଆମର ବହୁତ ପ୍ରକାର ଅଛି ଯେପରିକି ଆମର ୟୁଟ୍ୟୁବ ତା'ପରେ ଫେସବୁକ ଆମର ଇନଷ୍ଟାଗ୍ରାମ ମାନେ ବହୁତ ପ୍ରକାର ଏମିତି ଅଛି ଯାହାକି ଘରେ ପିଲାମାନେ ବସି ମଧ୍ୟ ରିଲ୍ସ୍ ବନାଉଛନ୍ତି ରିଲ୍ସ୍ ବନାଇ ନିଜର କଳାକୁ ସେମାନେ ଦେଖାଇ ପାରୁଛନ୍ତି ଯାହାକି ନିଜ କଳାକୁ ଦେଖାଇକି ସେମାନେ ପଇସା ମଧ୍ୟ ଘରେ ବସି ଇନ୍କମ୍ କରୁଛନ୍ତି ଯେପରିକି କରୁଛନ୍ତି ଏବେବି ଆମର ଗଣମାଧ୍ୟମ ସାମାଜିକରେ ଆମର ଏବେ ରିଆଲିଟି ସୋ ସବୁ ମଧ୍ୟ ଚାଲିଛି ଯେଉଁଥିରେ ଘରେ ବସିଥିବା ଗୃହିଣୀ ଛୋଟ ପିଲା ବଡ଼ ପିଲାମାନେ ଯାଇଁକି ସେଥିରେ ଭାଗ ନେଇ ପାରୁଛନ୍ତି ଭାଗ ନେବା ଦ୍ଵାରା ସେଥିରେ ସେମାନେ ନିଜର କଳା ପ୍ରଦର୍ଶନ କରୁଛନ୍ତି କଳା ପ୍ରଦର୍ଶନ କରି ନିଜର ନିଜର ଉନ୍ନତି କରୁଛନ୍ତି ମଧ୍ୟ ସେଠାରେ ଜିତି ମଧ୍ୟ ସେମାନେ ଆଗକୁ ଯାଇ ନିଜର କଳାକୁ ପ୍ରଦର୍ଶନ କରି ନିଜର ନିଜର ଭବିଷ୍ୟତ ପାଇଁ ନିଜେ ଉନ୍ନତି କରୁଛନ୍ତି